ହଁ ହ୍ୟାଲୋ ହଁ ସାର୍ କୁହନ୍ତୁ ହଁ ସ୍କୁଲ୍ରେ ସବୁ ସାମଗ୍ରୀ ଅଛି ଏଭେଲେବୁଲ୍ ଅଛି ଆମ ଷ୍ଟୋର୍ରେ ହଁ ଅଛି ହଁ ସବୁ ଅଛି ଏଭେଲେବୁଲ୍ ଅଛି ସବୁ ଆପଣଙ୍କୁ କ'ଣ ଦରକାର ଆପଣ କୁହନ୍ତୁ ହଁ ରେଟ୍ ଯାହା ସବୁ ଥିଲା ସେମିତି ଏକା ଅଛି ଆଉ ସ୍କୁଲ୍ର ସାମଗ୍ରୀ ନା ଡିସ୍କାଉଣ୍ଟ୍ ଅଛି ଆ ଉପରେ

ସ୍କୁଲ୍ର ସାମଗ୍ରୀ ଜିନିଷ ସେଥିପାଇଁ ଟ୍ୱେଟି ପର୍ସେଣ୍ଟ ଡିସ୍କାଉଣ୍ଟ୍ରେ ମିଳିଯିବ ଆମ ଷ୍ଟୋର୍ରୁ ହଉ ଆପଣଙ୍କୁ କ'ଣ ଦରକାର ଏବେ କୁହନ୍ତୁ ମୁଁ ଲିଷ୍ଟ କରି ନେଉଛି କମ୍ ମାନେ ଅଲ୍ ସବୁ ମାନେ ଲିଷ୍ଟରେ ଯେଉଁଟା ସବୁ ଲେଖିଦେବି ବେଞ୍ଚ ଓ ଫାଇପ୍ ଟି ସାମଗ୍ରୀ ଦରକାର କି ଆପଣଙ୍କୁ ଓ ହୋ ତ ଠିକ୍ ଅଛି ଆମେ ସ୍ମାର୍ଟ ବୋର୍ଡ଼ ସହିତ ସବୁ ଆପଣଙ୍କ ସେଇଠି ସ୍କୁଲ୍ରେ ପଠାଇଦବୁ ତ ଆପଣ ସ୍କୁଲ୍ର ଆଡ଼୍ରେସ କୁହନ୍ତୁ କେଉଁଠି ଗୁମା ଗୁଣ୍ଡରୀଗୁଡ଼ା ସ୍କୁଲ୍ ସ୍କୁଲ୍ର ପୁରା ନାଁ ଓ ହ ହୁଁ ହଉ ତ ସେଇଠି ସବୁ ସାମଗ୍ରୀ ପହଞ୍ଚି ଯିବ ତ କେତେବେଳେ ଦରକାର ଅଛି ଆପଣଙ୍କର ସବୁ ଅ ହଉ ତ ଆଜି ସନ୍ଧ୍ୟା ଭିତରେ ଡେଲିଭରୀ ହେଇଯିବ ହେଲା ହଁ ନାଇଁ ସବୁ ନୂଆଟା ଆସିବ ସବୁ ଭଲ ଜିନିଷ ଆସିବ ହଉ ରିଟର୍ନ କରାଇ ଦିଅନ୍ତୁ ଆଉ ଯଦି ଖରାପ ଜିନିଷ ଯାଏ ଆପଣଙ୍କୁ ଆହୁରି ପଇସା ରିଟର୍ନ କରାହେବ ହଁ ସବୁବେଳେ ରୁହେ ମୁଁ ଆଉ ଯଦି ଆପଣ କାହାକୁ ପଠାନ୍ତି ତ କାହାକୁ ପଠାନ୍ତୁ ଆମେ ଏପଟରୁ ପଠାଇଦେବୁ ହେଲା ହଁ ତ ଆପଣ ଆଜି ସନ୍ଧ୍ୟାରେ ଆସନ୍ତୁ ଆମେ ଲିଷ୍ଟ କରିକିନା ପଠାଇ ଦେବୁ ତ ଆଉ କିଛି ଦରକାର କି ହଁ ସେ ସବୁ ଆସିଯିବ ସାମଗ୍ରୀ ଗୁଡ଼ାକ ସବୁ ଆପଣଙ୍କୁ କେତେବେଳେ ଦରକାର ସେଇଟା କୁହନ୍ତୁ ହଉ କାଲି ସନ୍ଧ୍ୟାରେ ତ ଠିକ୍ ଅଛି ଆପଣ କେତେବେଳେ ଆସିବେ ମୋ ସହିତ ଦେଖା କରିକିନା ସାମଗ୍ରୀ ସବୁ ନେଇଯାଆନ୍ତୁ ଠିକ୍ ଅଛି ଆମର ଏଇଠି ମୁଁ ମୁଁ ଏବେ ଅଛି ଆପଣ ଯେତେବେଳେ ଆସନ୍ତୁ ଆସିବେ

ହଉ ସନ୍ଧ୍ୟାରେ ଆସନ୍ତୁ ହଉ ଆପଣ ଅନଲାଇନ୍ ବିଲ୍ କରିବେ ଫୋନ୍ପେ କରିବେ ନା ଚେକ୍ ଦେବେ ନା କ୍ୟାସ୍ କ୍ୟାସ୍ କରିବା ହଉ ଆପଣ ଯେମିତି ଦିଅନ୍ତି ଦିଅନ୍ତୁ ଠିକ୍ ଅଛି ହଉ ହଉ ଆସନ୍ତୁ ସନ୍ଧ୍ୟାରେ